ମୁଁ ମିସୋରୁ ଗୋଟିଏ ଡ୍ରେସ୍ ଅର୍ଡ଼ର କରିଥିଲି ତାର ମୂଲ୍ୟ ଥିଲା ପାଞ୍ଚ ହଜାର ଟଙ୍କା ଟଙ୍କା ତୁଳନାରେ ଡ୍ରେସଟି ଦେଖିବାକୁ ବହୁତ ସୁନ୍ଦର ଥିଲା କିନ୍ତୁ ତାହା ଗୋଟିଏ ଦିନ ପିନ୍ଧି ସାରିବା ପରେ ତାର କଲର୍ ଛାଡ଼ି ଯାଇଥିଲା ଏବଂ ଦେଖିଲି ତାର ଘେରଟି ମଧ୍ୟ ଚିରି ହୋଇଯାଇଛି ସେଥିପାଇଁ ମୁଁ ମୋ'ର ସ୍ଵାମୀ ସେହି ଡ୍ରେସଟିକୁ ଫେରେଇବା ପାଇଁ କହିଥିଲେ ଏବଂ ମୁଁ ତା ପର ଦିନ ମିସୋ ବୟ୍ଙ୍କୁ ଅର୍ଡ଼ର ଦେଇଥିଲି ଏବଂ ମିସୋ ବୟ୍ ଆସି ସେହି ଡ୍ରେସଟିକୁ ରିଟର୍ନ ନେଇଗଲା